ଯେତେବେଳେ କେହି ଗୋଟେ ଫଟୋଗ୍ରାଫିକୁ ଏକ ସଉକ କିମ୍ବା ବୃତ୍ତି ଭାବରେ ଗ୍ରହଣ କରିବାକୁ ଚାହେଁ ସେ ତ ମୁଖ୍ୟତଃ ତା' ପାଖରେ ଭଲ କ୍ୟାମେରା ଗୋଟେ ହେବା ନିହାତି ଆବଶ୍ୟକ ଯେଉଁ ଦ୍ୱାରାକି ଭଲ ଫଟୋ ଉଠି ପାରିବ ଓ ସେମାନଙ୍କୁ ବହୁତସାରା ଜିନିଷକୁ ଫଟୋ ବା କ୍ୟାପଚର୍ କରିବାକୁ ଆବଶ୍ୟକ ପଡ଼ିଥାଏ ଯେମିତିକି କୌଣସି ବା ନେଚର୍ ଯଦି ଜଣେ ନେଚର୍ ଫଟୋଗ୍ରାଫି କରିବାକୁ ଚାହୁଁଛି ତାହେଲେ ତାକୁ ଅତ୍ୟଧିକ ମାତ୍ରାରେ ନ୍ୟାଚୁରାଲ ଜିନିଷ ଯାକୁ ହିଁ ଫଟୋଗ୍ରାଫି କରିବାକୁ ପଡ଼ିବ କିମ୍ବା କ୍ଲିକ୍ କରିବାକୁ ପଡ଼ିବ ଏମିତି ନୁହଁ ଯେ ଘରେ ବସିକି ଆପଣ କିଛି ବି କରିଦେଇପାରିବେ ଏ ନେଚର୍ ଫଟୋଗ୍ରାଫି ଯଦି ଆପଣଙ୍କୁ ନେଚର୍ ଫଟୋଗ୍ରାଫି ହେବାକୁ ଦରକାର ଅଛି ତାହେଲେ ଆପଣ ବହୁତ୍ ସାରା ଜଙ୍ଗଲ କିମ୍ବା ଯେଉଁଠିକି ନ୍ୟାଚୁରାଲ ଭିୟୁ ଅଛି ସେ ଜାଗାକୁ ଯାଇକି ଆପଣଙ୍କୁ ଭିଡ଼ିଓ କ୍ୟାମେରାରେ ଫଟୋ ଉଠେଇବାକୁ ପଡ଼ିବ ତାଦ୍ଵାରା ଆପଣ କିଛି ଗୋଟେ ନଲେଜ୍ ପାଇପାରିବେ ନ୍ୟାଚୁରାଲ୍ ଫଟୋଗ୍ରାଫି ବିଷୟରେ ଯଦି ଆପଣ ଅନ୍ୟ କିଛି ଫଟୋଗ୍ରାଫି ହେବାକୁ ଚାହୁଁଛନ୍ତି ଯେମିତିକି ୱେଡିଂ ଫଟୋଗ୍ରାଫି ବି ଅଛି ତାହା ପାଇଁ କିଛି ବିଭିନ୍ନପ୍ରକାର କୋର୍ସ ଅଛି ଯଦି ସେ କୋର୍ସଟାକୁ ଆପଣ କମ୍ପ୍ଲିଟ୍ କରିପାରିବେ ତାହେଲେ ସେ କୋର୍ସଟା କମ୍ପ୍ଲିଟ୍ ହେଲା ପରେ ଆପଣଙ୍କୁ ଜଣା ପଡ଼ିଯିବ ଯେ କେମିତି କ'ଣ ଫଟୋ ଉଠେଇବାର କେମିତି କେଉଁଠି କରିବାର ବିଭିନ୍ନପ୍ରକାର ଫଟୋଗ୍ରାଫି ଅଛି ନ୍ୟାଚୁରାଲ୍ ଫଟୋଗ୍ରାଫି ଅଛି ୱେଡିଂ ଫଟୋଗ୍ରାଫି ଅଛି ସବୁପ୍ରକାର ଫଟୋଗ୍ରାଫି ଅଛି ଆପଣ ତ ଯଦି ତାକୁ ଫଲୋ କରିଯିବେ ତାହେଲେ ଆପଣଙ୍କୁ ଟିକିଏ ସୁବିଧା ହେବ